ଆମ ଅଞ୍ଚଳରେ ଗୋଟେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପଲବ୍ଧ ଅଛି ଯେଉଁଠାରେକି ସବୁ ରୋଗୀ ଆସି ସହଜରେ ଚିକିତ୍ସା ହେଇ ଚିକିତ୍ସିତ ହେଇପାରୁଛନ୍ତି ସେଠି ଡାକ୍ତରମାନେ ବି ଭଲ ଅଛନ୍ତି ଡାକ୍ଟର ନର୍ସ ସାରାସ ସବୁ ସବୁ ଅଛନ୍ତି ସେଠି ବହୁତ ଚିକିତ୍ସା ବି ବହୁତ ଭଲ ଭାବରେ ହିଁ ହୋଇଥାଏ ଯେଉଁଟାକି ମାନେ ରାତିରେ ହିଁ ମଧ୍ୟ ମାନେ ରାତି ବାରଟା ଘଣ୍ଟେରେ ଯଦି ବି ମଧ୍ୟ କେଉଁ କେଉଁ ରୋଗୀ ଯଦି ଆସୁଛି ଚିକିତ୍ସିତ ହେବାକୁ ତ ସେଠି ତାହାର ବି ବନ୍ଦୋବସ୍ତ ଅଛି କାରଣ ଡାକ୍ତର ସବୁବେଳେ ରହିଥାନ୍ତି ଚିକିତ୍ସା କରିବାକୁ ଓ ସେଠି ସେ ସେଠାରେ ସବୁ ଚିକିତ୍ସାଳୟ ବହୁତ ରୋଗୀ ଚିକିତ୍ସିତ ହୋଇଯାଇଛନ୍ତି ସେଠି ଡାକ୍ତର ଝାଡୁଦାର ନର୍ସ ଭଲ ଅଛନ୍ତି ସେଇ ସ୍ୱାସ୍ଥ୍ୟକେନ୍ଦ୍ର ବି ବହୁତ ଭଲ ସଫା ଏବେ ଆମର ଏଇ ଯେଉଁ ମଝିରେ କରୋନା ବି ହୋଇଥିଲା ତ ସେଥିପାଇଁ ଯେଉଁ କରୋନା ଭାଇରସ୍ ପାଇଁ ବୋଲି ଯେଉଁ ଯେପରିକି ଭ୍ୟାକ୍ସିନ୍ ବାହାରଥିଲା କ୍ୱଵାରଣ୍ଟାଇନ୍ ସିଷ୍ଟମ ଥିଲା ଯେଉଁ କ୍ଵାରେଣ୍ଟାଇନ୍ର ଯୋଜନା ବି ଥିଲା ତ ସେଠି ସବୁର ସୁବିଧା ଥିଲା ସେଇ ହସ୍ପିଟାଲରେ ବହୁତ ରୋଗୀ ଆସିଲେ ଚିକିତ୍ସା ହେବାକୁ ବହୁତ ଚିକିତ୍ସିତ ହେଇ ପଡ଼ିଛନ୍ତି ଏବଂ ଯେଉଁ କରୋନା ଟୀକା ବି ବାହାରିଥିଲା ତ ସବୁ ସେଇ କରୋନା ଟୀକାରେ ସବୁ ଟୀକା ଦେଇ ସମସ୍ତେ ନେଗେଟିଭରେ ସମସ୍ତେ ଭଲ ହେଇ ଯାଇଛନ୍ତି ଆମ ଆଞ୍ଚଳରେ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବହୁତ ଭଲ ଭାବରେ କାମ କରୁଛି ବହୁତ ଭଲ କାମ କରୁଛି ସେଠାରେ ଡାକ୍ତର ବି ବହୁତ ଭଲ ପୁରା ଶାନ୍ତ ଏବଂ ଶିଷ୍ଟ ଡାକ୍ତରରୁ ସେଠି ଇଞ୍ଜେକ୍ସନ୍ ବି ସବୁର ସୁବିଧା ବହୁତ ଭଲ ଅଛି ପାଣି ସବୁର ସୁବିଧା ଅଛି ଯେଉଁଠିକି ଗୋଟେ ରୋଗୀ ସହଜରେ ଚିକିତ୍ସିତ ହୋଇପାରିବ ତହାର ବି ସୁବିଧା ଅଛି ଆମର ଏ ଅଞ୍ଚଳରେ ଡାକ୍ତରଖାନାଟି ବହୁତ ଭଲ ଭାବରେ କାମ କରୁଛି